ପୃଥିବୀ ପୃଷ୍ଠରେ ଆମେ ଯେମିତି ଜୀବନଯାପନ କରୁଛେ ଗ୍ରହରେ ମଧ୍ୟ ସେମିତି ଜୀବନଯାପନ କରିବା ପାଇଁ ରହିପାରିବେ କି ନାହିଁ ସେ ବିଷୟରେ ବୈଜ୍ଞାନିକମାନେ ଅନୁଧ୍ୟାନ କରୁଛନ୍ତି ଆମ ପୃଥିବୀ ପୃଷ୍ଠରେ ଯେମିତି ଜଳ ଆଉ ରହିବା ଖାଇବା ପିଇବା ତା'ପରେ ଅମ୍ଲଜାନ ଦୁଇଟାଯାକ ଠିକ୍ ଅଛି ନା ନାହିଁ ଯଦି ସେଗୁଡ଼ା ସବୁ ବୈଜ୍ଞାନିକ ମାନେ ଠିକ୍ ଅନୁସରଣ କରିକିରି ତା ଉତ୍ତର ଦିଅନ୍ତେ ପୃଥିବୀ ପୃଷ୍ଠରେ ଯେଉଁ ଟାଇପ୍ର ଲୋକ ଚଳୁଛନ୍ତି ଅନ୍ୟ ଗ୍ରହରେ ଲୋକମାନେ ଯାଇ ସେଇ ଟାଇପ୍ର ଚଳପ୍ରଚଳ କରିପାରିବେ